ପୋଷାକ ଧୋଇବା ପାଇଁ ଆମେ ପାଣି ଏବଂ ସର୍ଫ ଏବଂ ସାବୁନର ବ୍ୟବହାର କରିଥାଉ ଏବଂ ଏହାକୁ ବିଭିନ୍ନ ପରିସ୍ଥିତିରେ ବିଭିନ୍ନ ଜାଗାରେ ଶୁଖେଇଥାଉ ଯେପରିକି ଯେମିତିକି ଗୋଟେ ପରିସ୍ଥିତି ଯେମିତି ଗ୍ରୀଷ୍ମ ଋତୁରେ ପ୍ରବଳ ପ୍ରବଳ ଖରା ହୋଇଥାଏ ପ୍ରବଳ ଖରା ହେଉଥାଏ ସେହି ସମୟରେ ଆମେ ବାହାରେ ଟଙ୍ଗା ହେଇଥିବା ସେହି ରଶି କିମ୍ବା ଦଉଡ଼ି ଉପରେ ଆମେ ଶୁଖେଇଥାଉ କିନ୍ତୁ ଏମିତି ଗୋଟେ କେସ୍ ଥିବ ଯେଉଁ ପରିସ୍ଥିତିରେ ବହୁତ ପରିମାଣର ବର୍ଷା ହଉଥିବ ସେହି ପରିସ୍ଥିତିରେ ଆମେ ଘର ଭିତରେ ଦଉଡ଼ି ଟାଙ୍ଗି ଶୁଖେଇଥାଉ ଆମେ ସୁନିଶ୍ଚିତ କରିବା ଯେ ଅଧିକ ଜଳ ନଷ୍ଟ ନ କରିବା ପାଇଁ ଅଧିକ ଜଳ ନଷ୍ଟ ନକରବା ପାଇଁ ହେଲେ ଆମେ ଆ ଅଧିକ ପାଣି ଖର୍ଚ୍ଚ ନ କରିବା ଦରକାର କାରଣ ଅଧିକ ଜଳ ବିନା ଜଳ ହିଁ ଜୀବନ ତେଣୁ ଜଳକୁ ଆମେ କମ୍ କମ୍ ବ୍ୟବହାର କରିବି ଯେମିତିକି ବେଶୀ କାମ କରିବା ଦରକାର